ଆମର ତ ପ୍ରତ୍ୟେକ ଦିନ ଅଲଗା ଅଲଗା ରୋଷେଇ କରାହୁଏ କେଉଁଦିନ ସକାଳେ ମୁଢ଼ି ଖିଆଯାଏ କେଉଁ ଦିନ ଚକୁଳି ପିଠା କରାଯାଏ ତା'ପରେ ମଧ୍ୟାହ୍ନ ଭୋଜନ ଦୁଇ ପ୍ରହର ଭାତ କରାଯାଏ ଆଉ ଡାଲି ତରକାରୀ କେଉଁଦିନ ବାର ଦେଖିକରି ମାଛ ମାଂସ ବି ହେଇଯାଏ ନହେଲେ ଭଜା ଭଜି ଶାଗ ଖରଡ଼ା ଇତ୍ୟାଦି ଏମିତି ସବୁ ଘାଣ୍ଟ ଫାଟ ଆଉ ରାତ୍ର ଭୋଜନ ବେଳକୁ ଆମର ରୁଟି କରାଯାଏ ଡାଲମା କରାଯାଏ କିଏ ଦିନ କିଏ କେମିତି ମୁଢ଼ି ଖାଆନ୍ତି ନହେଲେ ପଖାଳ ଖାଆନ୍ତି ନହେଲେ ଏମିତି ଭାତ ବି ଯିଏ ଯାହା ଖାଇ ସେମିତି କରାଯାଏ ଆଉ ଏଇ ଭଜା ଭଜି ଏମିତି ରୁଟି ସାଙ୍ଗରେ ପନିର୍ ଫନିର୍ ଏମିତି ସବୁ ଯିଏ ଯା ଯେମିତି ଖାଇବା ଚାହାନ୍ତି କରିଦିଆଯାଏ ଆଉ ଆମ ବାଡ଼ିରେ ତ ପନିପରିବା ଅଛି ଆଉ ସେଇଥିରୁ ଆଣିକିରି ଆଉ ପ୍ରାୟ ଦିନ ଆମର ଏମିତି ଭଜା ଭଜି ହୁଏ ଶାଗ କେଉଁ ଦିନ କଦଳୀ ଭଜା କେଉଁ ଦିନ ଘାଟ କେଉଁ ଦିନ ଅମୃତଭଣ୍ଡା ବାଇଗଣ ଏମିତି ସବୁ କେଉଁ ଦିନ ସନ୍ତୁଳା କେଉଁ ଦିନ ଏମିତି ସବୁ ଆଇଟମ୍ର ତିଆରି କରା ହୁଏ ଆଉ